ଢେଙ୍କାନାଳ ଜିଲ୍ଲାର ଐତିହାସିକ ସ୍ଥାନ ହେଉଛି କପିଳାସ ମନ୍ଦିର ଯୋରନ୍ଦା ସପ୍ତଶଯ୍ୟା ସାଇ ମନ୍ଦିର ହେଉଛି ଦାର୍ଶନିକ ସ୍ଥାନ ବହୁତ ବାହାର ଦେଶରୁ ଆସି ଏହି ମନ୍ଦିର ମାନଙ୍କରେ ଦର୍ଶନ କରନ୍ତି ବୁଲାବୁଲି କରିଥାନ୍ତି ଏସିଆ ମହାଦେଶର ବଡ଼ ଗାଁର ନାମ ହେଲା ଭୁବନ ଢେଙ୍କାନାଳ ଜିଲ୍ଲାର ଅବସ୍ତିତ ଭୁବନ